ଆମ ରାଜ୍ୟରେ ବିଭିନ୍ନ ଆଞ୍ଚଳିକ ଚିକିତ୍ସା ଗବେଷଣା ପ୍ରତିଷ୍ଠାନ ଓ ଅନ୍ୟାନ୍ୟ ପାଣ୍ଠି ବିଭିନ୍ନ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆସୁଥିବା ବିଭିନ୍ନ ସମସ୍ୟାର ସମାଧାନ ବହୁତ ଭଲ ଭାବରେ କରୁଛନ୍ତି ଯେପରିକି କରୋନା ଭାଇରସ୍ ବାହାରିବା ପରେ ରାଜ୍ୟର ବିଭିନ୍ନ ପାଣ୍ଠି ଓ ଚିକିତ୍ସା ଗବେଷଣା କେନ୍ଦ୍ର ବିଭିନ୍ନ ନିୟମ ମାଧ୍ୟମରେ ଏହି କରୋନା ଭାଇରସ୍କୁ ରାଜ୍ୟରୁ ତଥା ଦେଶରୁ ବାହାର କରିଦେଇଛନ୍ତି ଫଳରେ ଆମ ରାଜ୍ୟ ସ୍ୱାସ୍ଥ୍ୟ କ୍ଷେତ୍ରରେ ବହୁତ ଭଲ ହୋଇ ରହିଛି ଭାରତରେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଗୁଆ ରହିଛି ଯା କାରଣ ଏଠାକାର ଡାକ୍ତର ମାନଙ୍କର ସଂଖ୍ୟା ବହୁତ ଅଧିକ ସେମାନେ ମଧ୍ୟ ରୋଗୀମାନଙ୍କୁ ବହୁତ ଭଲ ଭାବରେ ଚିକିତ୍ସା କରିଥାନ୍ତି ନର୍ସମାନେ ମଧ୍ୟ ରୋଗୀଙ୍କୁ ଠିକ୍ ସମୟରେ ଔଷଧ ଦେଇଥାନ୍ତି ଆଉ ବହୁତ ଭଲ ଭାବରେ ସେମାନଙ୍କ ଯତ୍ନ ମଧ୍ୟ ନିଅନ୍ତି ଯେପରିକି ମାଆ ମାନେ ସେମାନଙ୍କ ପିଲାମାନଙ୍କ ମଧ୍ୟ ଯତ୍ନ ନିଅନ୍ତି ଡାକ୍ତରଙ୍କୁ ମଧ୍ୟ ସମସ୍ତ ରୋଗୀଙ୍କୁ ନିଜ ପରିବାରର ଜଣେ ଜଣେ ସଦସ୍ୟ ବୋଲି ଭାବିଥାନ୍ତି ଆଉ ମଧ୍ୟ ଡାକ୍ତରଖାନାକୁ ନିଜର ପରିବାର ବୋଲି ଭାବିବା ଆବଶ୍ୟକ କିନ୍ତୁ ଗ୍ରାମର ଅନେକ ଆଶାକର୍ମୀ ମାନେ ଗ୍ରାମର ଲୋକଙ୍କ ସ୍ୱାସ୍ଥ୍ୟ ଓ ଗ୍ରାମର ସ୍ୱଚ୍ଛତାକୁ ଆମ ଦେଶ ଆମକୁ ଦେଖାଇ ଦେଇଥାନ୍ତି ଅନ୍ୟ ରାଜ୍ୟରେ ଡାକ୍ତରଙ୍କ ସଂଖ୍ୟା କମ୍ ଏବଂ ସେମାନେ ରୋଗୀର ଯତ୍ନ ମଧ୍ୟ ଭଲ ଭାବରେ ନିଅନ୍ତି ନାହିଁ ଡାକ୍ତରଖାନା ଗୁଡ଼ିକ ମଧ୍ୟ ବହୁତ ପରିଷ୍କାର ପରିଚ୍ଛନ୍ନତା ସଫାସୁତୁରା ରହିଛି ଫଳରେ ରୋଗୀମାନେ ବହୁତ ଶୀଘ୍ର ଭଲ ହୋଇଯାଆନ୍ତି ହେଲେ ଚିକିତ୍ସା କରିବା ପାଇଁ ବହୁତ ଲମ୍ବା ଧାଡ଼ି ବାନ୍ଧିବାକୁ ପଡ଼ୁଛି ଫଳରେ ରୋଗୀମାନେ ସେମାନେ ଚିକିତ୍ସା ଠିକ୍ ସମୟରେ ନ କରି ସେମାନେ ମୃତ୍ୟୁବରଣ କରିଥାନ୍ତି